ଭାରତର ଜଳବାୟୁ ଭଲ ରହୁନାହିଁ କାହିଁକିନା ଜଳବାୟୁ ପ୍ରଦୂଷଣ ହେଉଥିବାରୁ ପାଣିପାଗ ଭଲ ରହୁନାହିଁ ତେଣୁ କରି ଜଳବାୟୁ ପରିବର୍ତ୍ତନ ହେଉଛି ଆମ ଅଞ୍ଚଲରେ ଗଛ କଟା ଯାଉଥିବାରୁ ବର୍ଷା ହେଉନାହିଁ ଆଉ ବିଭିନ୍ନ କଳକାରଖାନାରୁ ବାହାରୁ ଥିବା ଗ୍ୟାସ୍ ଏବଂ ଦୂଷିତ ଜଳରୁ ଆମର ବାୟୁମଣ୍ଡଳ ବହୁତ ଖରାପ ହେଉଛି